ଜାତିର ଆମେ ଏସ୍ସି କାଷ୍ଟ କୈବର୍ତ୍ତ ଲୋକ ଆମର ବ୍ୟବସାୟୀ ମାଛ ଧରିବା ଦଶ ଜଣ ଯାଉ ସମୁଦ୍ର ଭିତରକୁ ମାଛ ଧରୁ ସେଠି ଆମେ ପରିବାର ସହ ଆମେ ଏକାଠି ରହୁ ମାଛ ଧରୁ ଘରୁକୁ ଫେରୁ ଦଶ ଦିନ ପନ୍ଦର ଦିନ ପରେ ଯାହାଦ୍ୱାରା ଆମେ ପର୍ବପର୍ବାଣି ଆମେ ଦେଖିପାରୁ ନାହିଁ ବର୍ଷ ଭିତରେ କେବଳ ଲକ୍ଷ୍ମୀନାରାୟଣ ପୂଜା ଆମର ଭାଇଚାରା ପୂଜା ଆମର ଜାତିର ପୂଜା ଆମେ ଏକାଠି ହେଉ ଆଉ ସେଇ ମାସରେ ଏପ୍ରିଲ ମାସରେ ଆମର ପୂଜାଟା ଆମର ପଡ଼େ ଯାହାଦ୍ୱାରା ଆମେ ଏକାଠି ହେଇ ପୂଜା ଅର୍ଚ୍ଚନା ଆମେ କରୁ

ସବୁ ପୂଜାପର୍ବାଣି ଆମେ କିଛି ଦେଖିପାରୁ ନାହୁଁ